ଦେଖିବାକୁ ଗଲେ ଦେଖିବାକୁ ଗଲେ ମୁଁ ଏହି ସ୍ଥାନ ଛାଡ଼ି ମାନେକି ଆମ ଗାଁ ପାଖରେ ଗୋଟିଏ ଜାଗାରେ ବର୍ତ୍ତମାନ ଗୋଟିଏ ବଡ଼ ଉତ୍ସ ମହୋତ୍ସବ ହେଉଛି ଏବଂ ସେ ଜାଗାକୁ ମୁଁ ଯିବା ନିତାନ୍ତ ଆବଶ୍ୟକ ସେଥିପାଇଁ ମୁଁ ଜାଣିବାକୁ ଚାହୁଁଥିଲି କି ଆପଣଙ୍କ କ୍ୟାବ୍ ବା ଅଟୋ ଖାଲି ଅଛି କି ଯଦି ବି ଖାଲି ଅଛି ତା'ହେଲେ କ'ଣ ଆପଣ ଆସିପାରିବେ ଆଉ ମାନେ କି ମୁଁ ଚାହୁଁଥିଲି କି ସେହି ସ୍ଥାନକୁ ଯିବା ପାଇଁ ମୋର ମାନେ କି ସନ୍ଧ୍ୟା ସନ୍ଧ୍ୟା ପାଞ୍ଚଟାରେ ମୁଁ ସେଠିକୁ ଯିବାକୁ ଚାହୁଁଛି ଏବଂ ଆପଣ ଯଦି ସନ୍ଧ୍ୟା ପାଞ୍ଚଟାରେ ଯଦି ଖାଲି ଅଛନ୍ତି ତା'ହେଲେ ଆପଣ ଆସିପାରିବେ ତ ଆସିପାରିବେ କି ଏବଂ ମୁଁ ଜାଣିବାକୁ ଚାହୁଁଥିଲି କି ଆପଣ ସେଠାକୁ ଯିବା ପାଇଁ କେତେ କ'ଣ ଭଡ଼ା ଖର୍ଚ୍ଚରେ ନେବେ ତାହା ଟିକିଏ ମଧ୍ୟ ମୋତେ ଜଣାଇଦେଲେ ବହୁତ ଭଲ ହୁଅନ୍ତା